ଜଗତସିଂପୁର ଜିଲ୍ଲାରେ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ବା ପର୍ଯ୍ୟଟନସ୍ଥଳୀ ରହିଛି ଯେପରିକି ଆମର ସାରଳାଙ୍କ ମନ୍ଦିର ବାବା ଗୋରେଗନାଥଙ୍କ ମନ୍ଦିର ଓ ଅନ୍ୟ ବହୁତ ପୁରାତନକାଳୀ ମନ୍ଦିର ଯେପରିକି ପାର୍କ ପର୍ଯ୍ୟଟନସ୍ଥଳୀ କିଛି ସମୁଦ୍ର ସି ବିଚ୍ ଇତ୍ୟାଦି ସବୁ ପର୍ଯ୍ୟଟନସ୍ଥଳୀ ଜଗତସିଂହପୁର ଜିଲ୍ଲାରେ ରହିଛି ସେଥିପାଇଁ ମିଡିଆ ଆଉଟଲେଟ ସୂଚନା ଓ ସମ୍ପ୍ରଦାୟ ଯୋଜନା ବା ନ୍ୟୁଜମାନଙ୍କରେ ଏହାକୁ ପ୍ରଚାର କରିବା ପାଇଁ ଆମ ଆମର ଜାରି ରଖିବା ପାଇଁ ଜାରି ରଖିବା ପାଇଁ ଚାହୁଁଛୁ ନ୍ୟୁଜ୍ ଓ କନକ ନ୍ୟୁଜ୍ ଇତ୍ୟାଦି ସମ୍ବାଦପତ୍ରବାଦୀ ମାନେ ଆସି ଏହି ଜାଗାଗୁଡ଼ିକୁ ବୁଲିବା ପାଇଁ ଆମର ଉପଦେଶ